ମୋର ପ୍ରିୟ ଲେଖକ ନାମ ହେଲା ଫକିରମୋହନ ସେନାପତି ତାଙ୍କର ଓଡ଼ିଆରେ ଲେଖିବାର ଶୈଳୀ ସବୁ ଲେଖକ ଓ କବିଙ୍କ ମଧ୍ୟରେ ଅନ୍ୟତମ କାହିଁକିନା ତାଙ୍କ ଲେଖିବାର ପ୍ରଣାଳୀକୁ କୌଣସି ଲୋକ ବୁଝିବା ଏତେ ସହଜ ନୁହଁ ତାଙ୍କର ଲେଖା ବୁଝିବାକୁ ହେଲେ ଆମ ପାଖରେ ଜ୍ଞାନ ରହିଥିବା ଦରକାର ସେଥିପାଇଁ ତାଙ୍କ ଲେଖା ମୋତେ ବହୁତ ପସନ୍ଦ ଲାଗେ ମଧୁବାବୁ ଯେତେବେଳେ ଇଂରେଜ୍ମାନଙ୍କ କବଳରେ ଥିଲେ ସେତେବେଳେ ତାଙ୍କୁ ଇଂରେଜ ମାନଙ୍କ କବଳରୁ ଉଦ୍ଧାର କରିବା ସହଜ ନଥିଲା କିନ୍ତୁ ସେସମୟରେ ଫକୀରମୋହନ ଓଡ଼ିଆ ଭାଷାରେ ଜ୍ଞାନି ଥିବାରୁ ମଧୁବାବୁ ଲେଖିଥିବା ଚିଠିକୁ ଫକୀରମୋହନ ସେନାପତି ବହୁତ ସହଜରେ ବୁଝି ପାରିଥିଲେ ଯାହା ଫଳରେ ମଧୁବାବୁ ଇଂରେଜଙ୍କ କବଳରୁ ଉଦ୍ଧାର ପାଇଥିଲେ